ଆମର ଗୋଟେ କୁକୁର ଅଛି ଯାହାର ନାଁ ଗୋଲ୍ଦୀ ଆଉ ସେ ଗୋଟେ ବିଦେଶ ବ୍ରିଡ଼ର ରଟ୍ ୱିଲର୍ ବ୍ରିଡ଼ ତାର ସେ ସେମାନେ ଟିକେ ଆଗ୍ରେସିଭ ଆଉ ସବୁବେଳେ ତାର ଯତ୍ନ ନିଆ ହେଉଛି ଆଉ ରେଗୁଲାରଲି ତାକୁ ଟିକାକରଣ ଯେଉଁଟା ଯେଉଁଟା ଡ଼କ୍ଟର କହିଛନ୍ତି ତାର ଗୋଟେ ଟୀକା କାର୍ଡ଼ ବି କରା ହେଇଛି ସେଇଥିରେ ଯେଉଁ ଡେଟ୍ ରେ ମଂଥ ଟୁ ମଂଥ ସେଇଟା ଆମର ଟୀକାକରଣ କରାଯାଏ ଆଉ ସେ ସବୁବେଳେ ପରିସ୍କାର ହେଇକି ରହିବାକୁ ଚାହେଁ ତାର ସେଥିପାଇଁଁ ଆମେ ତା ପାଇଁ ବି ବହୁତ ଜିନିଷ କିଣିଛୁ ଯେମିତି କି ସେ ଭଲରେ କେମିତି ଗାଧେଇ ପାଧେଇକି ଭଲରେ ରହିବ ତାର ଟିଙ୍କ ନ ଲାଗିବ ତା ପାଇଁ ପାଉଡ଼ର ଅଛି ସାମ୍ପୋ ଅଛି ଆଉ ଅ ଯେମିତି କି ତାର ଗୋଟେ ନିଜସ୍ୱ ଅଲଗା କଂଘୀ ଅଛି ଯେଉଥିରେ କି ସେ ତାର କୌଣସି ରୁପି ହେରିକା କିଛି ବି ହେଲେ ଚୁଟିରୁ ତାର କଢ଼ା ହେଇ ପାରୁଛି କୌଣସି ପ୍ରକାରର ତାର ଦେହ ଖରାପ ହେଲେ ଭିଟାମିନ୍ କ୍ୟାପ୍ସୁଲସ ଆମେ ରଖିଛୁ ଆଈରନ ଆଉ କ୍ୟାଲସିୟମ ବି ସେ ରେଗୁଲାରଲି ନେଉଛି ଆଉ ଡ଼କ୍ଟର ଯାହା ଯାହା ମେଡ଼ିସିନ ଦେଇଥିଲେ ଆମେ ସେଇଟାକୁ ଭଲ ଭାବରେ ଅବଲମ୍ବନ କରିକି ତାକୁ ଦେଉଛୁ ଆଉ ସେ ଆମ ବାଲକୋନୀରେ ରହେ ଯେଉଁଟା କି ସବୁବେଳେ ପରିସ୍କାର କରାଯାଏ ସେ ସକାଳେ ଆଉ ସନ୍ଧ୍ୟାବେଳେ ଶୌଚ ହେବା ପାଇଁ ବାହାରକୁ ଯାଏ ଯେଉଁଥିରେ କି ସେ ପରିସ୍ରା ଝାଡ଼ା କରିକି ଆସେ ସେ ନିୟମିତ ଭାବରେ ଠିକ ଟାଇମରେ ଅ ତାର ଟାଇମ ହେଇଗଲେ ସେ ଆମକୁ ଇଣ୍ଡିକେସେନ ଦିଏ ଭୋକି କି ଯାହା ବି କରିକି ତ ଆମ ସହିତ ସେ ଯାଏ ବୁଲିକି ବାହାରୁ ସେ ତାର ତାର ନିତ୍ୟକ୍ରମ ସାରିକି ଫେରେ ଆଉ ପରିସ୍କାର ସବୁବେଳେ ସେ ତା ଜାଗାଟା ଥାଏ କାରଣ ତାକୁ କୌଣସି ପ୍ରକାରର ରୋଗ ହୋଇଯିବ କି କ'ଣ ହେଇଯିବ ସେ ସେଇଥିପାଇଁ ଆମକୁ ସବୁବେଳେ ଡର ଲାଗି ରହେ ଆମେ ଯଦି ନିଜକୁ ପରିସ୍କାର ରଖିପାରୁଛେ ଆମେ ଗୋଟେ ଜୀବଟେ ପାଳିଛେ ତାକୁ ଯଦି ଆମେ ଯତ୍ନ ନ ନେବା ତେବେ ଆମେ ଜୀବ ରଖିକି କୌଣସି ଲାଭ ନାହିଁ ଆମେ ତାକୁ ଅପରିସ୍କାର ରଖିବା ତା ଦେହ ଖରାପ ହେବ ଆମେ ନିଜେ ବି ଅପରିସ୍କାର ହେବା ଆମ ଦେହ ଖରାପ ହେବ ଯଦି ଆମେ ନିଜକୁ ପରିସ୍କାର ରଖୁଛେ ତ ଆମେ ନିଜର ସ୍ବାର୍ଥକୁ ଛାଡ଼ି ତା ପାଇଁ ବି ଚିନ୍ତା କରିବା ଦରକାର ତା ପାଇଁ ଚିନ୍ତା କରି ସବୁ ଜିନିଷ ପରିସ୍କାର ରଖିଲେ ସେ ବି ସବୁବେଳେ ସୁସ୍ଥ ହୋଇ ରହିପାରିବ